ହେଲୋ

କିଛି ନାହିଁ ଘରେ ଅଛି

ହଁ ତ ମୁଁ ପାତାଲି ଶିକାଦର ନାଇଁ ଦେଖି ତୁମେ ଦେଖିଛ ଶ୍ରୀକ୍ଷେତ୍ର ପାତାଲି ଶ୍ରୀକ୍ଷେତ୍ର ଦେଖିବାକୁ କେମିତି ପାତାଲି ଶ୍ରୀକ୍ଷେତ୍ର ପାତାଲି ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁ କା ହେଲା ଯେ ଲୁକି ଯାଇଥିଲେ ଶ୍ରୀକ୍ଷେତ୍ରକେ ପାତାଲି ଶ୍ରୀକ୍ଷେତ୍ରରେ ବହୁତ ଭିଡ଼ ହେଉଥିବେ ନାଇଁ ଆମେ ତ ମୁଇଁ ତ କେବେ ବୁଲି ନାଇଁ ଯାଇ ପାତାଲି ଶ୍ରୀକ୍ଷେତ୍ର ନାଇଁ ଦେଖି ତ ହଁ ମ୍ୟାମ ହଁ